ଭୁବନେଶ୍ୱରରେ ବୃଦ୍ଧଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯେମିତିକି ସ୍ଵାସ୍ଥ୍ୟ ଖାଦ୍ୟ ବାସଗୃହ ଆଦି ବିଭିନ୍ନ ପ୍ରକାରର ସ୍ଵାସ୍ଥ୍ୟଜନିତ ସମସ୍ୟା କହିଲେ ବିଭିନ୍ନ ପ୍ରକାରର ରୋଗ ଯେମିତିକି କ୍ୟାନ୍ସର ହାର୍ଟ୍ ଆଟାକ୍ କିଡ୍ନୀ ଜନିତ ରୋଗ ଏବଂ ସ୍ନାୟୁଜନିତ ରୋଗ ଏହିସବୁ ସେମାନେ ଅର୍ଥ ଅଭାବରୁ ଭଲ ଚିକିତ୍ସା ପାଇପାରିନଥାନ୍ତି ଆଉ ମଧ୍ୟ ଆଞ୍ଚଳିକ ସରକାରୀ ଚିକିତ୍ସାଳୟରେ ମଧ୍ୟ ଏତେମାତ୍ରାରେ ସୁବିଧା ନାହିଁ ଭଲ ଚିକିତ୍ସା ପାଇବାପାଇଁ ବେସରକାରୀ ଚିକିତ୍ସାଳୟରେ ଚିକିତ୍ସା ହେବାପାଇଁ ତାଙ୍କପାଖରେ ଅର୍ଥ ବା ସମ୍ବଳ ନାହିଁ ତେଣୁ ସେମାନଙ୍କ ପାଇଁ ଚିକିତ୍ସା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ପ୍ରକାରର ଯୋଜନାଗୁଡ଼ିକ କରିଛନ୍ତି ଯେମିତିକି ବିଜୁ ସ୍ୱାସ୍ଥ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନା ଆଦି ଏସବୁ କାର୍ଡ଼୍ଗୁଡ଼ିକ ବେସରକାରୀ ଚିକିତ୍ସାଳୟରେ କାମ କରିଥାଏ ଘର ନଥିବା ଗରିବ ଲୋକଙ୍କ ପାଇଁ ଇନ୍ଦିରାଗାନ୍ଧୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଆଦିର ବ୍ୟବସ୍ଥା ରହିଛି ମାସିକ ଖର୍ଚ୍ଚ ନିମନ୍ତେ ଇନ୍ଦିରାଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନସନ୍ ଯୋଜନା ଆଦି ରହିଛି ନିଶା ସେବନକାରୀମାନଙ୍କ ପାଇଁ ନିଶା ନିବାରଣ କେନ୍ଦ୍ର ରହିଛି ଯେଉଁଠାରେ ନିଶାଠାରୁ ଦୂର କରିବାପାଇଁ ସେମାନଙ୍କ ଚିକିତ୍ସା ହୋଇଥାଏ ଏହାମଧ୍ୟ ସରକାରଙ୍କର ଏକ ଯୋଜନା ଅଟେ ନିରାଶ୍ରୟମାନଙ୍କ ପାଇଁ ବିଭିନ୍ନ ପ୍ରକାରର ବୃଦ୍ଧାଶ୍ରମ ରହିଛି ଯେଉଁଠାରେ ବାସଗୃହହୀନମାନେ ଆଶ୍ରୟ ପାଇଥାନ୍ତି ଓ ସେମାନଙ୍କ ପାଇଁ ମଧୁବାବୁ ପେନସନ୍ ଯୋଜନା ମଧ୍ୟ କରାଯାଇଛି ଏହିସବୁ ସୁଯୋଗ ଆମ ସରକାର ଆମକୁ ଯୋଗାଇ ଦେଇଛନ୍ତି